ହେଲୋ

ଏବେଠୁ ଆଡମିଶନ୍ ହେଇଯା କମିନି ମୋ ପାଖକୁ ଆସ ମୁଁ ଚେକିଂ କରିକି ତାଙ୍କୁ ଦେବି ମେଡିସିନ ଆଉ ହଁ ତୁମେ ଆସ ମୁଁ ଟିକେ ଚେକିଂ କରିଦିଏ ଆମର କ'ଣ କ'ଣ ହୋଇଛି ଯେ ରିପୋର୍ଟ ଦେଲେ ରିପୋର୍ଟ ଦେଖିଲେ କହିବି ଆଉ କ'ଣ କ'ଣ ହେଉଛି ସବୁ କିିଛି କହିବ ପାଣିି ପିଇଲଣିି

ବେଶୀ ମସଲା ଜିନିଷ ଖାଇବନି ପେଟ ଖରାପ ହେବ ଆଉ ଆସ ଟିକେ ଚେକ୍ କରିଦେବା ତୁମକୁ ନହେଲେ ଅଲ୍ଟ୍ରାସାଉଣ୍ଡ କରିଦେବା କ'ଣ ହୋଇଛି କ'ଣ ନାଇଁ ଜଣା ପଡ଼ିଯିବ ହସ୍ପିଟାଲରୁ ଖାଇବା ମିଳୁଛି କ'ଣ କ'ଣ ମିଳୁଛି

ହଉ ଆଉ ଆଉ ଭଲ ହୋଇନି ଦେହ ହଉ ତା'ହେଲେ ଆସ ସବୁ ଟେଷ୍ଟ କରିବା ଆଉ ଟେଷ୍ଟ କଲେ ଜଣାପଡ଼ିଯିବ ଆଉ କ'ଣ ହୋଇଛି କ'ଣ ନାହିଁ ଆଉ ଫ୍ରିରେ ମେଡିସିନ ଆଣୁଛ ହଉ ତାହେଲେ ଏଥର ନହେଲେ ଲେଖିଦେବା କିଣିକି ଆଣିବା ଆଉ ଆଜି ଜର ହୋଇଥିଲା ହଉ ତା'ହେଲେ ଆସ କଥା ହେବା ଆଉ ଚେକ୍ କରିକି ମେଡିସିନ ଲେଖିଦେବି ଆଉ ହଉ ତାହେଲେ ରହୁଛି ହଁ